କୃଷକର ଆତ୍ମହତ୍ୟାକୁ ଏଡ଼େଇବା ପାଇଁ ଆମର ଆମର ହେଲ୍ପଲାଇନ ନମ୍ବର ହଉଛି ୱାନ୍ ଡବଲ ଫାଇଭ୍ ଟିପଲ୍ ଥ୍ରୀ ଏହି ନମ୍ବରରେ ଆମେ ଆମର ଯେକୌଣସି ଅଭିଯୋଗକୁ ଆମେ ଜଣେଇ ପାରିବା ଆ ମାଧ୍ୟମରେ ବି ହେଲ୍ପଲାଇନ ମାଧ୍ୟମରେ ବି ଆମର ଅଭିଯୋଗର ସମାଧାନ ବି ହେଇପାରୁଛି ତା'ପରେ ବି କୃଷକଙ୍କର ଆତ୍ମହତ୍ୟାକୁ ଏଡ଼େଇବା ପାଇଁକା ଆମର କାଳିଆ ହେଲ୍ପଲାଇନ୍ ସେଣ୍ଟର ଅଛି ସେ ତା' ପାଇଁ ବି ସରକାରଙ୍କ ତରଫରୁ କାଳିଆ ହେଲ୍ପଲାଇନ ସେଣ୍ଟର ସେଣ୍ଟର ମାଧ୍ୟମରେ ବି ଆମେ ସମାଧାନ କରିପାରିବା ତ କିପରି ଆତ୍ମହତ୍ୟା ନକରିବ ଜଣେ ତାକୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି ଏଥିପାଇଁକା ସରକାରଙ୍କ ତରଫରୁ ବି ବିଭିନ୍ନ ବ୍ୟବସ୍ଥା କରାଯାଇଛି ବିଭିନ୍ନ ହେଲ୍ପ ଲାଇନର ବ୍ୟବସ୍ଥା ରହିଛି ଆଉ ଆମ ଅଞ୍ଚଳରେ ବି କାଉନ୍ସିଲିଂ ସେଣ୍ଟର ଅଛି ଯେଉଁଥିରେ ବି ଯାଇକିରି କୃଷକ ଜଣେ ତାର ଅଭିଯୋଗ କରିପାରିବ ବା ତାର କିଛି ଅସୁବିଧା ଥିଲେ କି ସମସ୍ୟା ତାର ଥିଲେ ସେ ଯାଇକି ସେଠି କାଉନସିଲଂ କରି କି ଆମେ ଏ ସମସ୍ୟାରୁ କେମିତି ମୁକୁଳିବୁ ସେଥିପାଇଁକା ଉପଯୁକ୍ତ ପରାମର୍ଶ ମଧ୍ୟ ମିଳିପାରୁଛି କୃଷକ ଜଣେ ତା ପରିବାର ପାଇଁକା କେତେ କଷ୍ଟଦାୟକ ଜଣେ ରୋଜଗାରକ୍ଷମ ବା ଜଣେ ଘରର ମୁଖ୍ୟ ଲୋକ ଯେତେବେଳେ ଆତ୍ମହତ୍ୟା କରିବ ତାର ପରିବାରର ଗୋଟେ କ୍ଷତି ହବ ସେ ରୋଜଗାରକ୍ଷମ ଲୋକଟି ସିଏ ନିଜେ ଚାଲିଯିବ ପରିବାର ତା ଉପରେ ନିର୍ଭର କରୁଥିଲେ ଆଉ ଏଇଟା ତ ନିଶ୍ଚିନ୍ତ ଦୁଃଖଦାୟକ ଘଟଣା